ଆମେ ଓଡ଼ିଶାବାସୀ ମାନେ ସାଧାରଣତଃ ଓଡ଼ିଆ ଭାଷାରେ କଥାବାର୍ତ୍ତା କରିଥାଉ ଆମ ମାତୃଭାଷା ହେଉଛି ଓଡ଼ିଆ ଆମେ ଓଡ଼ିଶାବାସୀ ମାନେ ସମସ୍ତେ ଏହି ଓଡ଼ିଆ ଭାଷାକୁ ହିଁ ଯୋଗାଯୋଗ ର ପ୍ରମୁଖ ମାଧ୍ୟମ ବନେଇ ଅଛୁ ଓଡ଼ିଆ ଭାଷା ଆମ ଓଡ଼ିଶାବାସୀ ମାନଙ୍କ ପାଇଁ ଖୁବ ପ୍ରିୟ ଏହି ଭାଷା ସାହାଯ୍ୟରେ ଆମେ ଲୋକମାନଙ୍କୁ ସାହାଯ୍ୟ ଦେଇଥାଉ ଏବଂ ସାହାଯ୍ୟ ଆଣିଥାଉ ଏହା ସମ୍ମାନ ଦେବାପାଇଁ ଭାଷାଟିକୁ ଆମେ ବ୍ୟବହାର କରିଥାଉ ସାଂସ୍କୃତିକ ଦୃଷ୍ଟିରୁ ଆମ ଓଡ଼ିଆ ଭାଷା ଖୁବ ପୁରାତନ ଅନେକ ରାଜା ରାଜୁଡ଼ା ଏହି ଭାଷାର କୁ ବ୍ୟବହାର କରି ଆଜିବି ଏହାର ଚଳପ୍ରଚଳ କରାଇ ଆସିଛନ୍ତି ଆମ୍ଭେମାନେ ଏହି ଭାଷାଟିକୁ ଖୁବ ପ୍ରାଧାନ୍ୟ ଦେଇଥାଉ ଏହା ଆମ ଓଡ଼ିଶାବାସୀଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ଏହା ଆମ ଓଡ଼ିଶା ବାସୀଙ୍କର ଖୁବ ପ୍ରିୟ ଏକ ଭାଷା